ହ୍ୟାଲୋ ଓଲାରୁ କହୁଛନ୍ତି କି ହଁ ମୁଁ ଘନଶ୍ୟାମ କହୁଥିଲି ମୁଁ କିଛି ସମୟ ଆଗରୁ ତହସିଲ ରୋଡ଼ରୁ ଭଦ୍ରକ ଷ୍ଟେସନ ଯିବା ପାଇଁ ଏକ ଗାଡ଼ି ବୁକ୍ କରିଥିଲି ହଁ ଆପଣଙ୍କୁ ତ ମୁଁ ଦଶଟାରୁ ବୁକ୍ କଲିଣି ଆପଣ ମୋ ନିକଟରେ ସାଢ଼େ ଦଶଟା ଭିତରେ ପହଞ୍ଚିବାର ଥିଲା କିନ୍ତୁ ଏ ପର୍ଯ୍ୟନ୍ତ ପହଞ୍ଚିନାହାଁନ୍ତି କ'ଣ ପାଇଁ ମୋର ଟ୍ରେନ ଏଗାରଟା ପନ୍ଦରରେ ଅଛି ବର୍ତ୍ତମାନ ଦଶଟା ପଇଁଚାଳିଶି ହେଲାଣି ନାହିଁ ଆପଣ ପାଞ୍ଚ ମିନିଟରେ ପହଞ୍ଚିଯିବେ କହିଲେ କେମିତି ହବ ଯଦି ମୋ ଟ୍ରେନଟି ଛା ଛୁଟିଯିବ ଆପଣଙ୍କର ଚକା ପମ୍ପଚର ହେଲା ସେଇଟା ମୁଁ ବୁଝୁଛି କିନ୍ତୁ ସେହି ହିସାବରେ ଆପଣ ମତେ ସମୟ କହିବା ଦରକାର ନା ନାହିଁ ମୁଁ ଅନ୍ୟ କୌଣସି ଗାଡ଼ି କରି ଚାଲିଯାଇଥାନ୍ତି ଏମିତି କହିଲେ କେମିତି ହବ ଠିକ୍ ଅଛି ଆପଣ ଯଥା ଶୀଘ୍ର ଆସି ମୋ ନିକଟରେ ପହଞ୍ଚନ୍ତୁ ଅନ୍ୟଥା ମୁଁ ଅନ୍ୟ ଏକ ଗାଡ଼ି କରି ଚାଲିଯିବି ଧନ୍ୟବାଦ